ଆମର ଚାରିଟା ଚାରଟା ଜାତି ଅଛି ଯାହାକି ବ୍ରାହ୍ମଣ କ୍ଷତ୍ରିୟ ଶୂଦ୍ର ବୈଶ୍ୟ ଯିଏ ଯାହାର କାମ କରିଛନ୍ତି ଯିଏ ଯାହାର ବଂଶର ପରମ୍ପରାକୁ ଯଥା ବ୍ରାହ୍ମଣମାନେ ତାଙ୍କର ପିଢ଼ି ପରେ ପିଢ଼ି ସେମାନେ କେବଳ ପୂଜା କରନ୍ତି କିଏ କ'ଣ କଲା କି ଜଣେ ଏବେ ବି ବ୍ରାହ୍ମଣଙ୍କ ଧର୍ମ ହେଉଛି ପୂଜା କରିବା ହେ ଭଗବାନ ଆଉ ଭକ୍ତ ମଧ୍ୟରେ ହେଉଛି ବ୍ରାହ୍ମଣ ବ୍ରାହ୍ମଣ ମୋର ପୂଜା କରିଥାଏ ଆମ ଦେଶରେ ବହୁତ ପ୍ରକାର ଜାତୀୟ ଜାତି ସେ ଅଛନ୍ତି ସବୁ ପ୍ରକାର କ୍ଷତ୍ରିୟମାନଙ୍କ କାମ ହେଉଛି ଯୁଦ୍ଧ କରିବା ଯୁଦ୍ଧ କରିକି ସେମାନେ ସବୁ ତାଙ୍କର ଟେ ଗ୍ରହଣ କରନ୍ତି ସବୁ ତାମ ବୈଶ୍ୟ ଶୂଦ୍ର ସବୁପ୍ରକାର ଜାତି ଆମର ଅଛନ୍ତି କିନରମାନଙ୍କ କାମ କିନରମାନେ ବି ବହୁତ ଭଲ ସେମାନେ ବି ଖରାପ ନୁହାନ୍ତି ଆମ ଦେଶରେ ଅନେକ ପ୍ରକାର ଜାତି ଅଛି ଏମିତି ବିଭିନ୍ନ ପ୍ରକାର ଜତି ବ୍ରାହ୍ମଣ ଶୂଦ୍ର ସବୁ ବ୍ରାହ୍ମଣମାନେ ନିଜର କାମ ପୁରୋହିତ କାମ କରିଥାନ୍ତି